ମୁଁ ପ୍ରଥମ ପଣ୍ଡସ୍ ପ୍ରଡ଼କ୍ଟ୍ ୟୁଜ୍ କରିଥିଲି ଯାହାଫଳରେ ମୋ ମୁହଁ ସାରା କେବଳ ବ୍ରଣ ବାହାରିଲା ତେଲିଆ ବି ରହିଲା ମୋ ମୁହଁ ସାରା ଖାଲି ତେଲିଆ ହେଲା ତେଣୁ ମୁଁ କ୍ରିମ୍ଟା ଛାଡ଼ିଦେଲି ଛାଡ଼ିଲା ପରେ ବି ଡକ୍ଟର୍ ପ୍ରେସ୍କ୍ରାଇବ୍ କଲେ ଯେଉଁ ଲୋସନ୍ଟା ସେ ଲୋସନ୍ ବି କାମ କଲାନି ତା'ପରେ କେତେ ଦିନେ ବି ମୁଁ ଛାଡ଼ି ଦେଇକରି ରହିଲି ଅଲଗା ପ୍ରଡ଼କ୍ଟ୍ ବି ଲଗାଇଲି ଫେଆର୍ ଆଣ୍ଡ୍ ଲଭ୍ଲି ଲଗେଇଲି ତମେ ବି ୟୁଜ୍ କରୁଛି ତା'ପରେ ଭିକୋ ବି ୟୁଜ୍ କରିଛି ତେଣୁ କେଉଁଥିରେ ବି ବ୍ରଣ କମିଲାନି ବେଶୀ ବେଶୀ ବ୍ରଣ ହେଲା ଆରୁ ତେଲିଆ ବି ମୁଁ ହେଇଗଲା ଆଉ ତା'ପରେ ବି ରୁଖା ରୁଖା ମୁହଁ ପୁରା ସ୍କିନ୍ ଗୁଡ଼ା ବି ମୋର ଢିଲା ହେଇଗଲା ମୁହଁଟା ପୁରା ଅବାଗିଆ ହୋଇଗଲା ତା'ପରେ ମୋର ଗୋଟେ ସାଙ୍ଗ ଘରକୁ ଏମିତି ହଠାତ୍ ଯାଇଥିଲି ମୋ ସାଙ୍ଗ ଗୋଟେ ପ୍ରଡ଼କ୍ଟ୍ ମୋତେ ଦେଖାଇଲା ଲୋଟସ୍ ପ୍ରଡ଼କ୍ଟ୍ ଯାହାଫଳରେ ସେଇଟା ବହୁତ ଭଲ ପ୍ରଡ଼କ୍ଟ୍ ଆଉ ସେଇଟା ମୁହଁକୁ ବି ମାନେ ପୁରା ପ୍ଲେନ୍ କରିଦେଲା ମୋର ଯେଉଁ ବ୍ରଣ ଫ୍ରଣ ଥିଲା ଦାଗ ଥିଲା ବି ମୁହଁକୁ ପ୍ଲେନ୍ କରିଦେଲା ଆଉ ତାକୁ ଲଗେଇଲା ଫଳରେ ବି ତେଲିଆ ଅଂଶ ଏତେ ବି ରହିଲାନି ମୁହଁଟା ପୁରା ଆମେ ଗ୍ଲୋ କଲା ବି ଆଉ ଲୋଟସ୍ ପ୍ରଡ଼କ୍ଟ୍ର ବି ବହୁତ ଭଲ ପ୍ରଡ଼କ୍ଟ୍ ଆପଣ ମୁଁ ତାକୁ ୟୁଜ୍ କରିକି ଯେତିକି ଅନୁଭବ କରିଛି ଲୋଟସ୍ ବେଷ୍ଟ୍ ପ୍ରଡ଼କ୍ଟ୍